ନମସ୍କାର

କାଣା କାଣା ବହିନେବୁ ଠିକ୍ ଅଛି ଆର କା କା ବହି ନେବୁ ହଁ କେତେ ଟଙ୍କାରେ କିଣିଥିଲୁ ଯେ ହେନ୍ତା ହେଲେ କମ୍ ରେଟ୍ ହେଲେ ଦେଇପାରମି ପଚାଶ ଟଙ୍କାରେ ଆର୍ କା କା ବହି ନେବୁ ଟିକେ ରହ

ହଁ ଅଛି ହଉ ଠିକ୍ ଅଛି ମୁଁ କାଢ଼ି ଦଉଛେ ହଁ ସବୁ ବହି ଅଛି

ଆର୍ କାଁ କାଁ ବହି ନବୁ କାଏଁ ହଁ ପୁରୁଣା ବହି ନେମି ଠିକ୍ ଅଛି ତୁଇ ଆଣିଦେ ମୁଇଁ ଅଧା ପଇସା ଦେଇକିନା ରଖମି ମୁଇଁ ସବୁ ବହି ରଖମି ବାକି ଅଧା ରେଟ୍ ଦେଇକିନା ଏକା ରଖମି ତୁଇ ଯଦି ଶହେ ଟଙ୍କା ଦେଇଛୁ ମାନେ ମୁଇଁ ପଚାଶ ଟଙ୍କାରେ ରଖମି ଆଠ୍ ଆଠଟା ବହି ଆଠଟା ବହି ମାନେ ମୁଇଁ ତୋତେ ଚାରିଶହ ଟଙ୍କା ଦେମି ଏଇଟା ସବୁ ପ୍ୟାକ୍ କରଦେମି ଆରୁ କିଛି ନୋଟବୁକ୍ ମାନେ କାଣା ନେବୁ ପେନ୍ ଆର କିଛି ହଉ ଠିକ୍ ଅଛି